ଭୂବନେଶ୍ୱରରେ ବିଭିନ୍ନ ପ୍ରକାରର ଶିକ୍ଷାକେନ୍ଦ୍ର ରହିଛି ଯେପରିକି ବିଭିନ୍ନ ବୈଷୟିକ ଜ୍ଞାନକେନ୍ଦ୍ରଠାରୁ ଆରମ୍ଭ କରି ଯାନ୍ତ୍ରିକ କମ୍ପୁଟର ତାଲିମ କେନ୍ଦ୍ର ମଧ୍ୟ ରହିଛି ସେଠାରେ ବିଭିନ୍ନ ଅଞ୍ଚଳର ପିଲାମାନଙ୍କ ଠାରୁ ଆରମ୍ଭ କରି ଛୋଟରୁ ବଡ଼ ଯାଏଁ ସମସ୍ତେ ପାଠପଢ଼ି ଶିକ୍ଷିତ ହୋଇଛନ୍ତି ଯାହାଦ୍ୱାରା ସେମାନଙ୍କୁ ଭଲ ଚାକିରି ମିଳିବାରେ କିଛି ଅସୁବିଧା ହେଉନି ଏବଂ ସୁବିଧାରେ ରହୁଛନ୍ତି